ଶିକ୍ଷା ଅନେକ ସାଂସ୍କୃତିକ ପ୍ରଥାକୁ ପ୍ରଭାବିତ କରିଛି ଅନ୍ଧବିଶ୍ୱାସ ଅନ୍ଧବିଶ୍ଵାସ କହିଲେ ସତୀଦାହ ପ୍ରଥାକୁ ବୁଝିଥାଉ ଯେମିତି ଆଗ କାଳର ଲୋକମାନେ ଗୋଟିଏ ସ୍ତ୍ରୀର ସ୍ୱାମୀ ମରିଗଲେ ସ୍ତ୍ରୀକୁ ମଧ୍ୟ ସ୍ୱାମୀ ସାଙ୍ଗରେ ପଡ଼ି ଦେଉଥିଲେ ଜାତିପ୍ରଥା ଜାତିପ୍ରଥାକୁ ଆଗକାଳର ଲୋକେ ମାନୁଥିଲେ ଯେମିତିକି ବ୍ରାହ୍ମଣ ଜାତି ଶୁଦ୍ର ସାଙ୍ଗରେ ମିଶୁନଥିଲେ କାରଣ ବ୍ରାହ୍ମଣ ଜାତି ବଡ଼ ଥିଲେ ବଡ଼ ଜାତି କେଜାଣି ଛୋଟ ଜାତିକୁ ମିଶୁନଥିଲେ ଛୁଆଁ ଅଛୁଆଁ ଛୁଆଁ ଅଛୁଆଁ ଭେଦଭାବ ଆଗରୁ ମାନୁଥିଲେ କହୁଥିଲେ ଗୋଟିଏ ମାଠିଆରେ ପାଣି ଥିଲେ ଶୂଦ୍ର ଜାତି ଛୁଉଁନଥିଲେ କାରଣ ଶୂଦ୍ର ଜାତି ଛୁଇଁ ଦେଲେ ବ୍ରାହ୍ମଣ ଜାତି ସେଇଟାକୁ ପିଉନଥିଲେ କାରଣ ଶୂଦ୍ର ଜାତି ହଉଥିଲେ ବ୍ରାହ୍ମଣରୁ ଛୋଟ ଛୋଟ ଜାତି ଯାହା ଜିନିଷ ଛୁଇଁଲେ ବଡ଼ ଜାତି ତାକୁ ଛୁଉଁ ନଥିଲେ ବଡ଼ି ପ୍ରଥା ବଡ଼ି ପ୍ରଥା ହେଉଛି ଯେମିତି ଆଗ କାଡ଼ରେ ମାନସିକମାନେ କରୁଥିଲେ ମାନସିକ ପୂର୍ଣ୍ଣ କରିବାକୁ ସେମାନେ ନିରିହ ପୁସ୍ତଗୁଡ଼ିକ ବଡ଼ି ଦଉଥିଲେ କିନ୍ତୁ ଆଜିକାଲି ଶିକ୍ଷା ପାଇଁ ହିଁ ସବୁ ସମାଧାନ ହୋଇପାରିଛି ଆଜିକାଲିକା ଲୋକମାନେ ଶିକ୍ଷିତ ହେବା ଯୋଗୁଁ ସେ ସବୁ କଥାକୁ ଆଗକୁ ବଢ଼ିବାକୁ ଦଉନାହାନ୍ତି କାରଣ ସେସବୁ ଭୁଲ୍ ଶିକ୍ଷା ପାଇଁ ହିଁ ଆଜି ଆମ ଭାରତ ଏବଂ ଆମ ସାରା ବିଶ୍ଵ ଆଗକୁ ଯାଇପାରିଛି